ହଁ କେବେ ଆସୁଛ ଆଚ୍ଛା ଆଚ୍ଛା ଯାଅ ଯାଅ ବସ ବସ ବସ ବସ ବହୁତ ଦିନି ପରେ ଦେଖା ହେଲା ଆଉ ଆଚ୍ଛା ଆଚ୍ଛା ଆଚ୍ଛା ତୁମେ ତ ସେଇଠି ରହି ଯାଉଛ ସୁରଟରେ ରହି ଯାଉଛ ସୁରଟରେ ଆଉ ସୁରଟରେ କେମିତି ଆପଣଙ୍କର ଇଏ କାମ ଧନ୍ଦା କେମିତି ଚାଲିଛି ଆଚ୍ଛା ଆଚ୍ଛା ନା ପରା ମୋର ଟିକେ ଏଇଠି ଦୋକାନ ଯାକ ବେଶୀ ହୋଇଗଲା ଷ୍ଟଲ୍ରେ ତ ଦେଖୁଛନ୍ତି କେତେ ଗୁଡ଼ିଏ ଷ୍ଟଲ୍ ସେଇଠି ସବୁ ତ ବିଜ୍ନେସ୍ ପୁରା ଟିକେ ଲୋ ବେପାର ଚାଲିଛି ଆସ ବସ ବସ ବରା ସିଙ୍ଗଡ଼ା ଟିକେ ଖାଆନ୍ତୁ ଖାଅ ଖାଇଲା ପରେ କଥା ହେବା ଆଉ ଆଉ ହଉ କୁହ କେମିତି ଲାଗିଲା ସିଙ୍ଗଡ଼ା କେମିତି ଭଲ ଲାଗୁଛି ତ ମୋର ତ ଏଇଠି ଲସ୍ ହୋଇଯାଉଛି ଆମର ଏଇଠି ବହୁତ ଗୁଡ଼ାଏ ଦୋକାନ ହୋଇଗଲା ଏଇଠି ଏଇ ଏଇଠି ଏଇ ପାଖରେ ପାଖରେ ଦୋକାନ ବେଶୀ ହୋଇଗଲା ସେପଟେ କେମିତି ତୁମର ଷ୍ଟଲ୍ ଫଲ୍ ବିଷୟ ଲଗାହେବନା କେମିତି ସୁରଟରେ ସୁରଟରେ ଯଦି ନେଇଥିଲେ ଭଲ ଥାନ୍ତା ଟିକେ ଆଉ ଆଚ୍ଛା ଆଚ୍ଛା ସେପଟେ ରେଟ୍ କେମିତି ଆମର ଏଠି ତ ଗୋଟେ ବରାକୁ ପାଞ୍ଚ ଟଙ୍କା ପଡ଼ୁଛି ସେଠି କେମିତି ଅଛି ରେଟ୍ଟା ସେଠି ରେଟ୍ କେମିତି ପଡ଼ୁଛି ବରା ସିଙ୍ଗଡ଼ା ରେଟ୍ କେମିତି ଆଚ୍ଛା ଆଚ୍ଛା ଆଚ୍ଛା ହଁ ପରା ଏଠି ମୋର ଟିକେ ବେପାର ଧୀମା ହୋଇଯାଇଛି ଦୋକାନ ଯାକ ବହୁତ ହୋଇଗଲା ବହୁତ ହୋଇଗଲା ସେଥିପାଇଁ ସେପଟେ ଆସିଲେ ଭଲ ଥାଆନ୍ତା ଆଉ ଆଚ୍ଛା ଆଚ୍ଛା ଆଚ୍ଛା ଆମର ସେଠି ରୁମ୍ ରେଣ୍ଟ୍ କେମିତି ଅଛି ଭଡ଼ା ଭଡ଼ା କେମିତି ଷ୍ଟଲ୍ ଯାକ ଷ୍ଟଲ୍ କେମିତି ଭଡ଼ା ଆଚ୍ଛା ଆଚ୍ଛା ଆଚ୍ଛା ତାପରେ ସେଠି ଲୋକେସନ୍ ଠିକ ଅଛି ତ ଇଏ ବେପାର ଭଲ ହେବ ତ ଆଚ୍ଛା ଆଚ୍ଛା ଆଚ୍ଛା ହଉ ଠିକ ଅଛି ହେଲେ ହେଲେ ହେଲେ ସିଙ୍ଗଡ଼ା ରେଟ୍ କେତେ କହିଲ ସେଇଠି ସିଙ୍ଗଡ଼ାରୁ ଆମର ଯୋଉ ପୁରି ଫୁରି ଯାକ ରେଟ୍ ଫେଟ୍ କେମିତି ସେଇଠି ରହୁଛି ଆଚ୍ଛା ଆଚ୍ଛା ହେଲେ ତ ଭଲ ଚାଲିବରେ ମାଆ ଟିକେ ଦେଖେ ଟିକେ ମୋ ପାଇଁ ଟିକେ ଚେଷ୍ଟା କରେ ମୋ ପାଇଁ ଟିକେ ଚେଷ୍ଟା କର ଚେଷ୍ଟା କଲା ପରେ ଗଲାବେଳକୁ କହିବୁ କହିଲା ପରେ ଯିବା ସାଙ୍ଗରେ ଆଉ ଆଚ୍ଛା ଆଚ୍ଛା ଆଚ୍ଛା ଆଉ ସେଇଠି ସେ କରେଣ୍ଟ୍ ବିଲ୍ ଫିଲ୍ କେମିତି ଭଡ଼ା ଇଏରେ କାହିଁକିନା ଆମେ ଏତେ ଦୂରରୁ ଯିବୁ ଆମେ ଏତେ ଦୂରରୁ ଏତେ ଦୂରରୁ ଯିବୁ ସେ ରୁମ୍ ଭଡ଼ା ଫୁମ୍ ଭଡ଼ା ସବୁ ଜାଣିବାର ଅଛି ନା ତାପରେ ଏଠିକା ଭଳିଆ ଆମର ଯଦି ବେପାର ଯଦି ଭଲ ହେବନାହିଁ ମାନେ ଆଉ ସେଇଠି ଜାଗାରେ ଲସ୍ ଖାଇବାକୁ ପଡ଼ିବ ଆଚ୍ଛା ଆଚ୍ଛା ଆଚ୍ଛା ହଉ ହଉ ଠିକ ଅଛି ଏବେ ତ ଆମର ବେପାର ବି ଠିକ ବନ୍ଦ ହେବା ଉପରେ ଅଛି ଇଏ ଟାଇମ୍ ମଧ୍ୟ ହୋଇଗଲାଣି ଠିକ ଅଛି କାଲି ଗଲାବେଳକୁ ମୋତେ କହିବୁ ନମ୍ବର୍ ଫମ୍ବର୍ ଦେବୁ ଯିବା ଆଉ ଠିକ ଅଛି